ମୋର ବ୍ୟକ୍ତିଗତ ଲକ୍ଷ୍ୟ ହେଉଛି ଏକ ସରକାରୀ ଚାକିରି କରିବା ଯାହା ଦିଗରେ ମୁଁ କାମ କରୁଛି ବହୁତ ପରିଶ୍ରମ ମଧ୍ୟ କରୁଛି ରାତି ଅନିଦ୍ରା ହୋଇ ପାଠ ପଢ଼ୁଛି ସେ ଗୁଡ଼ିକୁ ହାସଲ କରିବାକୁ ଯାହା ଯାହା କରିବାକୁ ପଡ଼େ ସେ ସବୁ କରୁଛି କଥାରେ ଅଛି ଯେ ସରକାରୀ ଚାକିରି କରିବାକୁ ହେଲେ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼େ ବହୁତ ତ୍ୟାଗ କରିବାକୁ ପଡ଼େ ତାହା ମଧ୍ୟ ମୁଁ କରୁଛି ଏସବୁ ର ପ୍ରେରଣା ଆମ ବାପା ମୋତେ ଦିଅନ୍ତି ସବୁବେଳେ କହନ୍ତି ଯେ ସରକାରୀ ଚାକିରି ଯଦି କରିଥିବୁ ଖାଲି ତମେ ନୁହଁ ତମ ପିଲା ଛୁଆ ତମ ତିନି ଚାରି ପୁରୁଷ ହୁଏତ ମଣିଷ ହୋଇ ଯାଇପାରେ ଯାହା ପାଇଁ ମୋତେ ବହୁତ ପ୍ରେରଣା ସେ ଦିଅନ୍ତି ଯାହାଦ୍ୱାରା କି ମୁଁ ଭଲ ପଢ଼ିବାକୁ ଲକ୍ଷ୍ୟ ରଖିଛି ଆମ ଅଞ୍ଚଳରେ ମଧ୍ୟ ବେଶୀ କିଛି ଟିଉଟରିଆଲ ନ ଥିବାରୁ ମୁଁ ଘରେ ବସି ପଢ଼େ କୌଣସି କୌଣସି ପଇସା ପତ୍ର ନ ଥିବାରୁ ଅଭାବ ଥିବାରୁ ଆମେ କୌଣସି କୋଚିଂ ସେଣ୍ଟର୍ ଯାଇକି ସେଠି ପାଠ ପଢ଼ି ପାରୁନୁ କିନ୍ତୁ ନିଜେ ଘରେ ରହିକି ଚେଷ୍ଟା ଚଲଉଛୁ ନିଶ୍ଚିତ ମୁଁ ଜାଣିଛି ଆଜି ନ ହେଲେବି କାଲି ମୁଁ ଦିନେ ମୋ ଲକ୍ଷ୍ୟରେ ସଫଳ ହେବି